ପ୍ରଥମତଃ ଆମ ଗାଁରେ ଗୋଟେ ଷୋଳପ୍ରହର ନାମ କୀର୍ତ୍ତନ ରଖାଯାଉଛି ଯେଉଁଠି ବହୁତ ବଡ଼ ଗୋଟେ ଭୋଜି ଆୟୋଜନ ହେଉଛି ଯେହେତୁ ଆମେ ରାତିରେ ରାତି ରାତି ଆମେ ସେଇଠି ଭୋଗ ବା ଖାଇବା ଜିନିଷ ଆମେ ବିସ୍ତାର କରିଥାଉ ଭାବଣ କରିଥାଉ ଯାହା ଆମ ଥାର୍ଟି ଏଇଟ୍ ଆମ ନିଜ ଗାଁରେ ହେଉଛି ଆମେ ଯୋଗ ଦେଉଛୁ ଏବଂ ଏହାକୁ ଯୋଗ ଦେବାକୁ ଆମର ମନରେ ବହୁତ ଖୁସି ଲାଗୁଛି ଯେତେବେଳେ ଗୋଟେ ଉତ୍ସବରେ ଆମ ଲୋକଙ୍କ ସହିତ ମିଶିକିନା ଗୋଟେ ଜାଗାରେ ରହିକିନା ସମସ୍ତଙ୍କୁ ଖାନା ପରିବେଷଣ ବା ଖାଇବା ଜିନିଷ ପରିବେଷଣ ଆମେ ଭଜନ ପରିବେଷଣ କରିବାରେ ଆମେ ସମର୍ଥ ହେଉଛୁ ଦୁନିଆଁରେ ବହୁତ ଜାଗା ବହୁତ ଲୋକମାନେ ଏମିତି ଏମିତି ଏତେ ମୂଳନୀୟକ ଜିନିଷ ବା ଭଜନ କୀର୍ତ୍ତନ ପୂଜା ପର୍ବଣ ଆଦି ଉପରେ ଏମାନେ ବହୁତ ମନ ଦେଇକିନା ତ ମୋର ନିଜର କଥା କହୁଚି ଯେ ମୁଁ ନିଜେ ଆମ ଗାଁରେ ଯେଉଁ ନାମ ଯଂଜ୍ଞ ବା ବାହାଘର ବା ଭୋଜି ଯାହା ହେଲେ ବି ଯାହା ଭିତରେ ଆମେ ରହୁ କିିନା ଖାଇବା ଦେବା ସେବା ଏବଂ ଲୋକଙ୍କ ସହିତ ମିଶିକିନା କଥାବାର୍ତ୍ତା ହେଉଛି ଆମେ ବାହାରୁ କେବେ ଯାଉନୁ ଯେମିତି ଭୋଜି ବଡ଼ ବଡ଼ ଭୋଜି ପର୍ବରେ ଯେଉଁ ହେଉଛି ଆମର ଏଇଠି ମାଲ୍ୟବନ୍ତ ଯାତ୍ରା ବି ଯେଉଁଠି ଯାଇକିନା ଲୋକମାନଙ୍କ ଭିତରେ ଖାଇବା ଖାନା ଖାନା ପରିବେଷଣ କରିବା ଏହା ଆମର ଗୋଟେ ନିୟମ ହେଇ ଯାଇଛି ଯାହା କେବଳ ଆମକୁ ନୁହେଁ ସାଧାରଣ ଲୋକମାନେ ସମସ୍ତେ ଯୋଗ ଦେଇଥାନ୍ତି ସେଇ ଲୋକ ସେଇଠି ବହୁତ ସାଧାରଣ ଲୋକମାନେ ବି ଆସିଥାନ୍ତି ଯେଉଁମାନେ ଆମକୁ ସାହାଯ୍ୟ କରନ୍ତୁ କରିଥାଏ ଏବଂ ସେମାନେ ବି ଏଇ ମନନିତ୍ୱ ଭାବରେ ଯୋଗ ଦେଇ ଆଗକୁ ଉଦ୍ଧାର କରିଥାଏ କାମରୁ